ଆଜିକା ଦିନରେ କୃଷକମାନଙ୍କ ପାଇଁ ସରକାର ବହୁତ ଯୋଜନା କରୁଥିବା ସମୟରେ କୃଷକ ନିକଟରେ ଏହି ଯୋଜନା ଗୁଡ଼ିକ ବାଟ ମରଣ ହେଇଯାଉଛି ଏହି ଏହିସବୁ ଯୋଜନା କୃଷକ ପାଖରେ ନ ପହଞ୍ଚିଥିବାରୁ କୃଷକ ଯେବେ ଚାଷ କରିଥାଏ କି କୌଣସି ଋଣ ନେଇଥାଏ ସେହି ସବୁ ଋଣ ପୂରଣ କରିବା ପାଇଁ ତା' ପାଖରେ ଅର୍ଥ ନଥାଏ ତ ସେ ସେ ନିଜର ଚାଷ କାର୍ଯ୍ୟ କରିକି ସେହି ଋଣକୁ ଭରିଥାଏ କିନ୍ତୁ ଯଦି ବାତ୍ୟା ବନ୍ୟା ମରୁଡ଼ି ପରି ଦୈବିକ ଦୁର୍ବିପାକ ଆସେ ସେହିସବୁ ଜିନିଷ ଆମର କୃଷକକୁ ନିଜର ଚାଷ କରିବାରେ ବହୁତ ବାଧା ବିିଘ୍ନ ସୃଷ୍ଟି କରିଥାଏ ଯେପରିକି କୃଷକ ଧର ଚାଷଟିଏ କରିଛି ନିଜର ଧାନ ଚାଷ କରିଛି ସେହି ସମୟରେ ବନ୍ୟାଟିଏ ଆସିଲା ତାର ସବୁ ଧାନ ଫସଲ ଯାକ ସବୁ ବହି ନେଇଗଲା ତ ସେ ଋଣରେ ପ୍ରଥମେ ସେ ଋଣ ଆଣିଥାଏ ସରକାରଙ୍କଠାରୁ ସେହି ଧାନ ଚାଷରୁ ନିଜର ପଇସା ରୋଜଗାର କରି ସେହି ଋଣକୁ ସୁଝିଥାନ୍ତା ତେବେ ଯେହେତୁ ଏହି ତାର ଧାନ ସବୁ ନଷ୍ଟ ହେଲା ତ ସେ ଋଣ ଏବେ କେଉଁଠୁ ପରିବ ସରକାରଙ୍କର ବହୁତ ଚାପ ରହିବ ତା' ଉପରେ କି ଋଣ କରିବା ପାଇଁ ସେ ଯଦି ଋଣ ନେଇପାରୁଛି ତେବେ ସେ ନିଜର ପରିବାରକୁ ଖାଦ୍ୟ ଗଣ୍ଡେ ଦେଇ ପାରିବନି କି ଋଣ ମଧ୍ୟ ସୁୁଝିପାରିବନି ସେଥିପ୍ରତି ତାର ମାନସିକ ସ୍ଥଳ ବହୁତ କମ୍ ହେଇଥାଏ ସିଏ କ'ଣ କରେ ନା ଆତ୍ମହତ୍ୟା କରିଥାଏ ଯାହାଫଳରେ ତାର କୌଣସି ପ୍ରକାରର ସୁବିଧା ତାକୁ ମିଳିନଥାଏ ଅ ତ ତାର ପରିବାର ମଧ୍ୟ ଆସିଥାଏ ଏଥିପାଇଁ ସରକାରଙ୍କୁ ବହୁତ ଭଲ ଯୋଜନା କରିବାର ଆବଶ୍ୟକ ଅଛି ସରକାର ଯଦି ଏହି କୃଷକମାନଙ୍କରେ କ୍ଷତିଗ୍ରସ୍ତ ହୋଇଥିବା ଚାଷକୁ ଓ ଯଦି ସେମାନେ ଋଣରେ କରିଥାନ୍ତି ତେବେ ସେହି ଋଣ ଛାଡ଼ କରି କରିଦିଅନ୍ତେ ଯଦି ଏହା କୃଷକକୁ ବହୁତ ଉପକାର ଯୋଗେଇ ପାରିବ ଏବଂ ତାର ପରିବାର ପରିବାରର ସଦସ୍ୟମାନଙ୍କୁ ମଧ୍ୟ ବହୁତ ଉପକାର ଦେବ